ହ୍ୟାଣ୍ଡ୍ପମ୍ପ୍ରେ ଗୋଟିଏ ଲାଗିଥାଏ ବାଡ଼ି ଭଳି ପଛଆଡ଼ୁ ସେଇ ବାଡ଼ିକୁ ଧରି ଆମେ ଆମେ ହ୍ୟାଣ୍ଡେଲ୍ ଯେଉଁଟାକୁ କୁହନ୍ତି ସେଇଟାକୁ ତଳ ଉପର କଲେ ପାଣିଟା ବାହାରେ ଯଦି ଶୁଖିଯାଇଥିବ ପାଣି ଖରାଦିନେ ସେଇଟା ଅଧିକା ଟାଇମ୍ ମାରିଲା ପରେ ଯାଇଁକି ପାଣିଟା ବାହାରେ ହଁ ଖରାଦିନରେ ମୁଁ ଧାଡ଼ିରେ ରହିଛି ହ୍ୟାଣ୍ଡ୍ପମ୍ପ୍ରେ ଖରାଦିନରେ ଆମ ଗାଁରେ ପାଣିଟା ଶୁଖିଯାଏ କୂଅ ନଳକୂପ ମଧ୍ୟ ଶୁଖିଯାଏ ଯେଉଁଟାକି ଗୋଟିଏ ହିଁ ଅଛି ଯେଉଁଟା ଶୁଖେନି ସେଇଠି ଆମ ଗାଁର ସମସ୍ତେ ମା' ମାଉସୀମାନେ ପାଣି ସେଇଠୁ ହିଁ ବ୍ୟବହାର କରନ୍ତି ସମସ୍ତ ପରିବାରରେ ଖାଇବାକୁ ନେଇକିନା ପିଇବାକୁ ପର୍ଯ୍ୟନ୍ତ ବ୍ୟବହାର କରନ୍ତି ମୁଁ ଗୋଟିଏ ଦିନ ସେଇ ହ୍ୟାଣ୍ଡ୍ପମ୍ପ୍ରୁ ପାଣି ନେବାକୁ ଯାଇଥିଲି ଦେଖିଲି ବହୁତ ସାରା ଧାଡ଼ି ଲମ୍ବା ହେଇଛି ମୁଁ ସେଇଠୁ ପାଞ୍ଚ ନମ୍ବର୍ ଛଅ ନମ୍ବର୍ରେ ରହିଗଲି ଏବଂ ସେଇମାନେ କେତେସାରା ବାଲ୍ଟି ତାୱଲା କେତେ କ'ଣ ଜିନିଷ ପାଣି ନେବା ପାଇଁ ନେଇ ଆଣିଥିଲେ ସେମାନେ ସେତେ ଭରିଲା ଭିତରେ ମୋର ଏପଟେ ଖରା ମୁଣ୍ଡ ଉପରେ ହେଇଯାଇଥିଲାଣି ମୋର ତ ମୁଣ୍ଡ ବୁଲେଇ ହେଇଯାଇଥିଲାଣି ଏତେସାରା ହଇରାଣ ହେବାକୁ ପଡ଼ୁଛି ଧାଡ଼ି ଅନୁଭବ ମୁଁ କରିସାରିଛି ଆଉ ଖରାଦିନରେ ସେଇ ଆମ ଗାଁରେ ହ୍ୟାଣ୍ଡ୍ପମ୍ପ୍ର ଯାକ ଶୁଖିଯାଏ ସେଇଟା ଆଉ ପାଣି ଆସୁନି ସେଇଟା ପୁରା ବନେଇବାକୁ ପୁରା ନୂଆ କରିକିନା ସେଇଥିପାଇଁ ଆମେ ଗୋଟିଏ ହ୍ୟାଣ୍ଡ୍ପମ୍ପ୍ରେ ହିଁ ପାଣି ଖାଇବା ଆଉ ପିଇବା ପାଇଁ ନେଇଥାଉ ନଦୀ ପାଣି ଆମେ ଗାଧୁଆ ଆଉ ଲୁଗା ସଫା କରିବା ପାଇଁ ବ୍ୟବହାର କରିଥାଉ